ଆମେ ମୁଖ୍ୟତଃ ଆମ ଚାଷ କରିଥାଉ ଏଇ ଚାଷ ଉଚ୍ଚ ଜମିରେ କରିଥାଉ ଏଇ ଆମ୍ବଗଛ ଆମ୍ବ ଚାଷରେ ବହୁତ ଲାଭଦାୟକ ହୋଇଥାଏ ଆମ୍ବ ବଗିଚାରେ ପ୍ରାୟତଃ ଭିନ୍ନ ଭିନ୍ନ ଗଛଗୁଡ଼ାକ ଅଛି ଯଥା ଅମରାପାଲି ଅଲ୍ପା ସକ୍ କଲମୀ ଲେଙ୍ଗେଡ଼ା ଇତ୍ୟାଦି ଅଛି ଏଇଗଛ ସହିତ ପିଜୁଳି ଡାଲିମ୍ବ ବରକୋଲି କମଲା ଇତ୍ୟାଦି ଫଲଗଛ ଅଛି ଏଇଗଛ ମାନେ ବହୁ ବଡ଼ ବଡ଼ ହୋଇଥାନ୍ତି ସେଥିରେ ଆମେ ଅଜଣା କି ଛାତ ଉପରେ ଏଇ ବଗିଚା କରିନଥାଉ